ପୌରପାଳିକା ଗ୍ରାମର ଉନ୍ନୟନ କରିବା ପାଇଁ ଗ୍ରାମରେ ରାସ୍ତାଘାଟ ବିଦ୍ୟାଳୟ ଏବଂ ପୋଖରୀ ଆଦି କାର୍ଯ୍ୟକ୍ରମ ପୌରପାଳିକା ମାଧ୍ୟମରେ ହୋଇଥାଏ ଏବଂ ପଞ୍ଚାୟତ ପଞ୍ଚାୟତ ଗ୍ରାମର ରାସ୍ତା ଗୁଡ଼ିକ ଠିକ୍ କରିଥାଏ ପୋଖରୀ ଖୋଳିବା ଗ୍ରାମର ବୁଢ଼ା ଲୋକମାନଙ୍କର ସେ ଚାଉଳ କାଟ ମାଧ୍ୟମରେ ଭତ୍ତା ଦେବା ଏବଂ ଅଲଗା ଅଲଗା ମାଧ୍ୟମରେ ସାହାଯ୍ୟ କରିବା କାର୍ଯ୍ୟଯାକ ସବୁ ପଞ୍ଚାୟତ କରୁଛନ୍ତି ବେରୋଜଗାର ଲୋକମାନଙ୍କୁ ଜବ୍ ମଧ୍ୟ ଦେଉଛନ୍ତି ଦେବା କାମ ମଧ୍ୟ କରୁଛନ୍ତି ଲୋକ ବୁଢ଼ା ଲୋକମାନଙ୍କ ବୟସ୍କ ଲୋକମାନଙ୍କୁ ଭତ୍ତା ଦେଉଛନ୍ତି ମାନେ ଅନେକ ଉନ୍ନୟନ କାର୍ଯ୍ୟ କରୁଛନ୍ତି ପଞ୍ଚାୟତ ସମିତିରେ ଏହିସବୁ କାର୍ଯ୍ୟ କରିବା ସେମାନଙ୍କ ଦରକାର